ଯେତେବେଳେ ଆମେ ଗୋଟିଏ ଜିନିଷକୁ ଉତ୍ପାଦନ କରିବାରେ ସଫଳ ହୋଇଥାଉ ସେହି କାମକୁ ଦ୍ୱିତୀୟ ଥର ମଧ୍ୟ ପ୍ରଚେଷ୍ଟା ମାଧ୍ୟମରେ ହୋଇନଥାଏ କାରଣ ଅନ୍ୟ ଲୋକଙ୍କ ଠାରୁ କିଛି ଉପାୟ କରିବା ପାଇଁ ଲୋଡ଼ା ହୋଇଥାଉ ଯେପରିକି ଗୋଟିଏ ଶିଳ୍ପାନୁଷ୍ଠାନ ଗୋଟିଏ ଜିନିଷ ନଷ୍ଟ ହୋଇଯାଇଥାଏ ତାହାକୁ କିଭଳି ଭାବରେ ଭଲ କରିହେବ ସେହି ବିଷୟରେ ଚିନ୍ତା କରିବା ଆବଶ୍ୟକ ଏହିପରି ଭାବରେ ଆମେ ଯେଉଁ ଗୋଟିଏ ଶିଳ୍ପାନୁଷ୍ଠାନ ଗଢ଼ିଥାଉ କିମ୍ବା କୌଣସି ଗୋଟିଏ କଲକାରଖାନା ବସାଇଥାଉ ସେଠାକାରର ଲୋକମାନେ ଯେଉଁ ସବୁ ଉତ୍ପାଦନ କରିଥାନ୍ତି ତାହା କେବେ ହେଲେ ନଷ୍ଟ ହେବାକୁ ଦେଇନଥାନ୍ତି ଏହିପରି ଭାବରେ ଯେଉଁ ସବୁ ଜିନିଷଗୁଡ଼ିକ ବାରମ୍ବାର ବ୍ୟବହୃତ ହୋଇଥାଏ ତାର କୌଣସି ଉପଯୋଗ ହୋଇନଥାଏ ମୋବାଇଲକୁ ଯେତେବେଳେ ଆମେ ବ୍ୟବହାର କରିଥାଉ ସେହି ସମୟରେ କିଛି ଜିନିଷ କରି ଦେଖିବାକୁ ମିଳିଥାଏ ଏବଂ ଦେଖିବା ସମୟରେ ଯେଉଁ ଚାର୍ଜ କର୍ଡ୍ ହେଉଛି ଚାର୍ଜ ମଧ୍ୟ ସରିଗଲେ ତାହା ମଧ୍ୟ ଲଗାଇଥିଲି ଥାନ୍ତି ଚାର୍ଜ କର୍ଡ୍ ମଧ୍ୟ ଖରାପ ହୋଇଯାଇପାରିବ